ଲମ୍ବା ବାଇକିଂ ଯାତ୍ରାମାନେ ବାଇକ୍ରେ ବହୁତ ଦୁରିଆ ଯାତ୍ରା କର୍ବାରଟା ଯେନ୍ ଦିନ ଆମକୁ ଲମ୍ବା ବାଇକିଂ କର୍ବାର ଥିସି ସେ ଦିନ ତାର୍ ଆଗର୍ ଦିନ ରାତିରେ ଆମେ ଗୁଟେ ବେଗ୍ରେ ସାରେ ଦୁଇସାର୍ କପଡ଼ା ଆମେ ପିନ୍ଧ୍ବାର୍ ଲାଗି ସାଧା ଚପଲ ବା ଜୁତା ରଖିଥିସୁଁ ସାଙ୍ଗରେ ପାଣି ବୋଟଲ ଦୁଇଟା ଯୋଉ ପଇସା ଟିକେ ଅଧିକା ରଖିଥିସୁଁ ଯେତେବେଳେ ଦରକାର ପଡ଼୍ବା ସେ ପଇସାଟାକେ ବ୍ୟବହାର କର୍ବାର୍ ଲାଗି ତାର୍ ପରେ ଏଥର ଆମେ ସେନେ ରଖିଛୁଁ ଗୁଟେ ଖାଲି ବୋଟଲ ଖାଲି ବୋଟଲ ଏଥିର୍ ଲାଗି ରଖିଥିସୁଁ ଯେ ଯଦି ଅଧା ରାସ୍ତାରେ ଆମର୍ ପେଟ୍ରୋଲଟା ସରିଯିବା ତ ଆମେ କାହାରନୁ ଗୁଟେ ଟିକେ ଲିଫ୍ଟ ନେଇକିରି ପେଟ୍ରୋଲ ଆନିକିରି ଫେର ପକେଇକି ଯାଇ ପାର୍ମା ସେଥିରଲାଗି ବୋଲିକିନା ଆରୁ ଲମ୍ବା ବାଇକିଂ ଯିବାର ଆଗରୁ ତ ବାଟରେ ଆମେ ପେଟ୍ରୋଲ ଫୁଲ୍ କରେଇକିରି ଟାଙ୍କିରେ ଯାଇଥିସୁଁ ଯଦି ସରିଗଲା ତ ସେ ପେଟ୍ରୋଲ ଟା ପକାବାର୍ ଲାଗି ଏକ୍ସଟ୍ରା ବୋତଲଟେ ଧରିଥିସୁଁ ଆର୍ ଆମେ କଳା ଚଷମା ବି ଧରିଥିସୁଁ ଯେନେ ବାଇକିଂ କଲା ଟାଇମରେ ଯେ ପବନ ଆମର୍ ଆଖିକେ ନାଇଁ ଯାଏ ଆର୍ ଆମର୍ ଆଖିରୁ ପାଣି ନାଇଁ ବାହାରେ ବୋଲିକିରି ହାଥରେ ଗ୍ଳୋଭ୍ସ ମାନେ ବି ଧରା ହେଇଥିସି ଯେନ୍ଟାକି ତାର୍ ମାନେ ବାଇକ୍ ଚଲାବାରେ ତାର୍ ହେଣ୍ଡେଲ ଧଇଲା ବେଲେ ହାଥ ଆମର୍ ନାଇଁ ଛିଣ୍ଡେ ଆଉ ବାଇକ୍କେ ଠିକ୍ସେ ଧରି ହେବା ହେଲମେଟ ସାଙ୍ଗରେ ନେଇକିରି ଯାଏସୁଁ ଯେନ୍ଟାକି ଦୁର୍ଘଟଣା ହେବାରରୁ ଆମକୁ ବଞ୍ଚାବା ସେଥିରଲାଗି ଆମେ ସାଙ୍ଗରେ ହେଲମେଟ ବି ଧରିକିରି ଯାଇଥିସୁଁ